ରୋଷେଇ କରିବା ସମୟରେ ବିଭିନ୍ନ ସତର୍କତା ଅବଲମ୍ବନ କରିବା ପାଇଁ ପଡ଼ିଥାଏ ଯେମିତିକି ଗ୍ୟାସ୍ରେ ଆମେ ରୋଷେଇ କରିବା ସମୟରେ ଆମକୁ ଧ୍ୟାନ ରଖିବା ଉଚିତ୍ ଆମର ହାତ କି ଜଳି ନଯାଏ କିମ୍ବା ଲୁଗାରେ କୌଣସି ନିଆଁ ଲାଗିନଯାଏ କାହିଁକି ନା ଗ୍ୟାସ୍ ଗ୍ୟାସ୍ ଆମ ଗ୍ୟାସ୍ରେ ରୋଷେଇ କରୁଥିବା ସମୟରେ ଯଦି କୌଣସି ଜାଗା ନିଆଁ ଲାଗିଗଲା ତା'ହେଲେ ସେଟା ପୋଡ଼ିକି ନଷ୍ଟ ହେଇଯାଏ ଏବଂ ଆମେ ନିଜକୁ ଯଦି ନିଜକୁ ତା'ଠାରୁ କିପରି ସତର୍କତା ଅବଲମ୍ବନ କରିବା ସେଥିପାଇଁ ଆମକୁ ଧ୍ୟାନ ରଖିବା ପାଇଁ ପଡ଼ିବ ସେଇଭଳି ରୋଷେଇ କରିବା ସମୟରେ ବେଶୀ ତେଲ ମସଲା କେମିତି ନ ପଡ଼ିବ ଏବଂ ସମସ୍ତେ ସେସବୁ ଖାଦ୍ୟ ଖାଇ କିପରି ସୁସ୍ଥ ଅନୁଭବ କରିବେ ସେଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହିଁ ପଡ଼ିଥାଏ ଆମେ ରୋଷେଇ କରିବା ସମୟରେ ଦେଖୁ ଯେ ତରକାରୀର କୌଣସି କେତେ ବେଶୀ ପରିମାଣରେ ତେଲ କିମ୍ବା ଲୁଣ ପଡ଼ିଗଲେ ସେ ତାହା ଦେହ ପାଇଁ କ୍ଷତିକାରକ ସେଥିପାଇଁ ଆମକୁ ରୋଷେଇ କରିବା ସମୟରେ ଖା ଖାଦ୍ୟରେ ବେଶୀ ତେଲ ମସଲା ଏବଂ ଲଙ୍କା ନ ପକେଇକି କିପରି ଅଧିକ ସ୍ୱାଦ ତିଆରି ହେବ ଏବଂ ସମସ୍ତେ ସେସବୁ ଖାଦ୍ୟ ଖାଇ ସନ୍ତୁଷ୍ଟ ହେବେ ସେଥିପ୍ରତି ମଧ୍ୟ ଆମକୁ ସତର୍କତା ଅବଲମ୍ବନ କରିବା ପାଇଁ ପଡ଼ିଥାଏ ଏବଂ ଛୋଟ ଛୁଆମାନଙ୍କ ପାଇଁ ମଧ୍ୟ ରୋଷେଇ କରିବା ସମୟରେ ତାଙ୍କ ଦେହ ପାଇଁ କେଉଁଗୁଡ଼ା ଭଲ ତାହା ଆମକୁ ସତର୍କତା ଅବଲମ୍ବନ କରି ପଡ଼ିଥାଏ ଏବଂ ବୃଦ୍ଧ ଲୋକମାନଙ୍କ ପାଇଁ ମଧ୍ୟ ଅଧିକ ସ୍ୱାଦ ହେବ କମ୍ ତେଲ ମସଲାରେ ଆମେ କେମିତି ରୋଷେଇ କରିବା ତାହା ଆମକୁ ସତର୍କତା ଅବଲମ୍ବନ କରିବା ପାଇଁ ପଡ଼ିଥାଏ